ଆଜ୍ଞା ଏହିଟା ଜସ୍ମୀନ ହୋଟେଲ ତ ହଁ ମୋର ଗୋଟିଏ ମଟନ୍ ମିଲ୍ ଦରକାର ଆପଣ ଦେଇ ପାରିବେ ଶୀଘ୍ର କେତେ ସମୟ ଭିତରେ ଆସିକି ପହଞ୍ଚି ପାରିବ ମଟନ୍ ଡାଲି ସାଲାଡ଼ ଭଜା କେତେ ଟଙ୍କା ଦେଇ କରିବି ଠିକ ଅଛି ଆପଣ ଶୀଘ୍ର ପଠାନ୍ତୁ